ବ୍ରହ୍ମାଣ୍ଡ୍ ବିଷୟରେ ଏ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ଆଉ ଗବେଷଣା ଚାଲିଛେ ଆହୁରି ଆଗ୍କେ ବି ଗବେଷଣା ଆହୁରି ଦର୍କାର୍ ରହିଚେ ଯେନ୍ ଦ୍ୱାରା କି ମଣିଷ ପୃଥିବୀ ବାହାରେ ବି ଜୀବନ୍ଯାପନ୍ କରିପାର୍ବା ପୃଥିବୀରେ ଯେନ୍ତା ନର୍ମାଲ୍ ଜୀବନ୍ଯାପନ୍ କରୁଚେ ସେ ଜିନିଷ ବି ହେଇପାର୍ବା ସେଥିର୍ଲାଗି ବୈଜ୍ଞାନିକ୍ ମାନ୍କେ ଆହୁରି କିଛି ଆଗ୍କେ କିଛି ରିସର୍ଚ୍ଚ୍ କର୍ବାର୍ ଲାଗି ଜରୁରୀ ଏ ସେମାନଙ୍କର୍ ସାଥ୍ ବି ଆମେ ଦେବାର୍ ଜରୁରୀ ଏ ତ ଆଗ୍କେ ଆଗ୍କେ ସାଇଣ୍ଟିଷ୍ଟ୍ମାନେ ଡେଭ୍ଲପ୍ ବି ଟେକ୍ନୋଲୋଜି ବହୁତ୍ ଡେଭ୍ଲପ୍ କଲାନ ଆଜିକେ ଆଗ୍କେ ବି ଆମର୍ ଆଶା ସେଟା ଆହୁରି ଡେଭ୍ଲପ୍ କର୍ବା କେନ୍ସି ଜାଗାରେ ବି ଯଦି ହେଇପାର୍ବା ଜୀବନ୍ଯାପନ୍ ପ୍ରମାଣ୍ ପୃଥିବୀ ବାହାରେ ତ ସେଟା ବି ଆମର୍ ଲାଗି ସମସ୍ତଙ୍କର୍ ଲାଗି ଭଲ୍ ହେବା